ଯେଉଁ ସ୍ଥାନକୁ ଆମେ ଚାହୁଁଛୁ ରାଣୀ ଡୁଡୁମା ଦେଓମାଳି ତା'ସହିତ ରାଣୀ ପାର୍କ୍ ଡାଇନସର୍ ପାର୍କ୍ ଡାଇନସର୍ ପାର୍କ୍ରେ ଭଲ ଲାଗେ ଗୋଟେ ପଥରରେ ତିଆରି ଗୋଟେ ପାଣି ଆସିୁଥିବା ଗୋଟେ ଯେଉଁ ଯେଉଁ ଯେଉଁଥିରେକି ପାଣି ଆସୁଛି ତଳରୁ ଉପରକୁ ଉଠେ ଉପରକୁ ତଳରୁ ଆସେ ଯେଉଁ ସ୍ଥାନକି ବୁଲିବା ପାଇଁ ଭଲ ଲାଗେ ସାଙ୍ଗସାଥିମାନଙ୍କ ସହିତ ଯାଇକି ମନଭରି ଉପଭୋଗ କରୁ ମୁଁ ସେଇ ଥରେ ଯେଉଁ ଜାଗାକୁ ଯାଉଛେ ଦେଖିକି ଆସୁଛେ ବହୁତ ଭଲ ଲାଗୁଛି ସେ ଜାଗାଟା ଆଉ ଥର ଯିବା ପାଇଁ ଇଚ୍ଛା ହେଉଛି ସେହିଭଳି ଦେଓମାଳି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଯେଉଁଟାକି ସମସ୍ତେ ଯିବାକୁ ପସନ୍ଦ କରନ୍ତି ମୁଁ ତ ପ୍ରାୟ ଯାଇଛି ଗୋଟେ ପାଞ୍ଚ ଛଅ ଥର ଯେଉଁଟାକି ଦେଖିବାକୁ ବହୁତ ଉଚ୍ଚ ସ୍ତରର ରହିଛି ଯେଉଁ ସେଥିପାଇଁ ଦିଆହେଉଛିି ଓଡ଼ିଶାର ଉଚ୍ଚତମ ଶୃଙ୍ଗ ଦେଓମାଳି ଯେଉଁଠିକି ସବୁଯାକ ଦେଖିହୁଏ ଲାଗେ ଯେମିତି ଗୋଟିଏ ଅପୂର୍ବ ମୁହୂର୍ତ୍ତ ବିତେଇ ସାରିଛି ସେହି ପ୍ରକାର ରାଣୀ ଡୁଡ଼ୁମା ବିଷୟରେ କିଛି କହିବି ଯେଉଁଠି ଗୋଟେ ପାହାଡ଼ ତଳୁ ଝରଣା ଯେଉଁ ଝରଣାରେ କୁଳୁ କୁଳୁ ପାଣି ବହୁଛି ଦେଖିବାକୁ ବି ସୁନ୍ଦର ଲାଗୁଛି ଉପଭୋଗ ବି କରି ହେଉଛି ସେହି ଜାଗାରେ ପିକ୍ନିକ୍ ସ୍ପଟ୍ ବି ଅଛି ଯେଉଁଠି ଦୂରଦୂରାନ୍ତର ଲୋକଯାକ ଆସନ୍ତି ଆଉ ସେଇଠି ପିକ୍ନିକ୍ ମଧ୍ୟ କରନ୍ତି